ଓଡ଼ିଶାରେ ପ୍ରମୁଖତଃ ବ୍ୟବସାୟ କ୍ଷେତ୍ରରେ ଦେଖିବା ଯଦି ସବୁ ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି କିଏ କେତେ ସୁବିଧା ଦେଇପାରୁଛି ସେସବୁ ସୁବିଧା ସୁଯୋଗ ଦଉ ଦେଉଛି କଁ କେତେ କିଏ କ'ଣ କରୁଛି ତା'ର ଗୋଟେ ପ୍ରତିଯୋଗିତା ରହୁଛି ସବୁ ବ୍ୟବସାୟିକ କ୍ଷେତ୍ରରେ ନିୟମ ରହିଛି କିଛି ଯେଉଁ ନିୟମ ମାନିକିରି ବି ସମସ୍ତେ ଚଳୁଛନ୍ତି କିଛି ନିୟମ ନମାନିକିରି ବି ଚଳୁଛନ୍ତି ତା'ପରେ ଓଡ଼ିଶାରେ ଯେକୌଣସି ବ୍ୟବସାୟ ଆରମ୍ଭ କରିଲେ ତାର ଭିତ୍ତିଭୂମି ବା ତା'ର ଯେଉଁ ଇନଫ୍ରାଷ୍ଟ୍ରକଚର ଇନଫ୍ରାଷ୍ଟ୍ରକଚରଟା କେତେ କେତେ ରହୁଛି ଇନଫ୍ରାଷ୍ଟ୍ରକ୍ଚର କେତେ ସୁବିଧା ରହୁଛି ତା ପାଇଁ ସେଇଟ ବି ଗୋଟେ ସମସ୍ୟା ହେଉଛି ଆମେ ବିଭିନ୍ନ ପ୍ରକାର ରହୁଛି ଆମର ହେଉଛି ପ୍ରତିଭା ଗୋଟେ ପିଲା ଗୋଟେ ଲୋକର ପ୍ରତିଭା ଅଛି ସ୍କିଲ ଯେଉଁଟା ଦକ୍ଷତା ପ୍ରତିଭା ବା ଦକ୍ଷତା ସିଏ ପ୍ରତିଭା କ୍ଷେତ୍ରରେ ସିଏ କେତେ ଇଏ କରୁଛି ତାକୁ ସେ ତା ସୁ ତାକୁ ସୁବିଧା ହେଉଛି ହେଉନି ଏ ସେ ଆଗକୁ ବଢ଼ିପାରୁନି ଶ୍ରମ ସେ କେତେ ଶ୍ରମ ଦେଉଛି ଶ୍ରମ କେତେ ସମୟ ତା ଶ୍ରମ ଦେଇକି ସେ କଣ ପାଉଛି ଆର୍ଥିକ ସଙ୍କଟ ସହ ଓଡ଼ିଶା ସାଧାରଣତଃ ଗରିବ ରାଜ୍ୟ ଓଡ଼ିଶାରେ କୌଣସି ବ୍ୟବସାୟ କରିବାକୁ ହେଲେ ତାକୁ ଯେଉଁ ଆର୍ଥିକ ସଙ୍କଟ ମୁଖ୍ୟ ହେଉଛି ଆର୍ଥିକ ସଙ୍କଟ ଆର୍ଥିକ ସଙ୍କଟ ସେ ତାର ନେଉଛି ବ୍ୟାଙ୍କ ମାଧ୍ୟମରେ ସେ ତା'ର ବ୍ୟାଙ୍କରୁ ଲୋନ୍ କରି ସେ ତା'ର ବ୍ୟାଙ୍କ ମାଧ୍ୟମରୁ ନେଇ ବିଜିନେସ ଆରମ୍ଭ କରୁଛି ପ୍ରତିକୂଳ ପରିବେଶ ପରିସ୍ଥିତି ତାକୁ ଉଚିତ୍ ଦଉନାହିଁ ଯେଉଁମାନେକି ଯୁବମାନଙ୍କର ଦକ୍ଷତା ପ୍ରଦାନ କରିବାକୁ ଅସମର୍ଥ ହେଉଛି